ସାଧାରଣତଃ ଶୀତଦିନେ ସୂର୍ଯ୍ୟର କିରଣ କମ୍ ରହେ ତେଣୁକରି ଗଛମୂଳଟା ସନ୍ଧ୍ୟାବେଳ ପାଇଁ ଥଣ୍ଡା ରହେ ପାଣିର ଆବଶ୍ୟକତା ବେଶି ପଡ଼େ ନାହିଁ ଆଉ ବିଶେଷ କରି ଗଛର ଯତ୍ନ ବେଶୀ ଏଇଥିପାଇଁ ନିଆଯିବ ଯେ ଶୀତଦିନେ କୀଟନାଶକ ଔଷଧ ଛିଞ୍ଚିବାକୁ ପଡ଼ିବ କାରଣ ତଳ ଓଦା ରହିଲେ ପୋକ ଲାଗନ୍ତି ଗଛରେ ସେଥିପାଇଁ କୀଟନାଶକ ବ୍ୟବସ୍ଥା କରାଯିବ ଆଉ ଗଛମୂଳ ସବୁବେଲେ ପାଇଁ ମାନେ ସଫା ସୁୁତୁରା କରିକି ରଖିବାକୁ ପଡ଼ିବ ଠିକ୍ ସମୟରେ ସାର ମସଲା ଦିଆଯିବ ଆଉ ଗଛର ଅବସ୍ଥା ଦେଖିକରି ପାଣି ଦିଆଯିବ